ହଁ ମ୍ୟାମ୍

ସବୁ ପ୍ରକାର ପନିପରିବା ଏଭେଲେବୁଲ୍ ଅଛି ଯେମିତିକି ଟାମାଟୋ ପଟାଟୋ ଟମାଟୋ ଟମାଟୋ ଆଳୁ ବାଇଗଣ ଭେଣ୍ଡି କାକୁଡ଼ି କୋବି ଫୁଲ କୋବି ବନ୍ଧା କୋବି ସମସ୍ତ ପ୍ରକାରର ପନିପରିବା ଅଛି ଆପଣଙ୍କର କ'ଣ ଦରକାର ଥିଲା ଟମାଟୋ କେ ଜି ଚାଲିଶ କୋବି କେ ଜି ଷାଠିଏ ବାଇଗଣ କେ ଜି ପଇଁଚାଳିଶ ଆଉ ଆଳୁ କେ ଜି ତିରିଶ ଏମିତି ସବୁ ଅଛି ନାଇଁ ମ୍ୟାମ କମ୍ରେ ହେବ ନାହିଁ ହଁ ମ୍ୟାମ୍ ବହୁତ କିଣିଲେ ବି ଆମ ପନିପରିବା ସବୁ ଫ୍ରେସ୍ ଅଛି ଏବଂ ହେଲଦି ମଧ୍ୟ ଆମେ ଏତେ ସାର ଇଉଜ୍ ନାଇଁ କରୁଁ ଇଉଜ୍ କରୁ ନାହିଁ ଆମେ ସବୁ ପାକୃତିକ ଉପାୟରେ ପନିପରିବା ଚାଷ କରୁ ଆଉ ଫ୍ରେସ୍ ଆଉ ହେଲଦି ପନିପରିବା ଯେହେତୁ ଦାମ୍ ତ ଦେବାକୁ ପଡ଼ିବ ଭଲ ଆପଣ ଭଲ ଖାଇବା ଖାଇବେ ଆପଣଙ୍କ ଦେହ ମଧ୍ୟ ଭଲ ରହିବ ତ ଟଙ୍କା ଟଙ୍କା କ'ଣ ଆଜି ନ ହେଲେ କାଲି ଇନକମ୍ କରିବେ ଏମିତି ପନିପରିବା ଭଲ ଖାଇପାରିବେ କି ନାଇଁ ମ୍ୟାମ୍ ହେବ ନାଇଁ ଆମେ ତ ଆମେ ଦେଖ ପାଣି ଦଉଛୁ ପୁଣି ଗୋବର ଦଉଛୁ ଆଣିକି ପ୍ରାକୃତିକ ପ୍ରଣାଳୀରେ ସବୁ ଚାଷ କରୁଛୁ ପ୍ରତିଦିନ ବହୁତ ପରିଶ୍ରମ କରିବାକୁ ପଡ଼ୁଛି ଆଉ ଏତେ କମ୍ ରେଟ୍ରେ ଦେଲେ ଆମ ପରିଶ୍ରମର ଭେଲୁ ଆଉ କ'ଣ ରହିବ ଆମେ କ'ଣ ଆମ ପରିଶ୍ରମର ଫଳ ପାଇବୁନି କି ହଁ ଆପଣ କ'ଣ ସବୁ ନେବେ ଆଉ କେତେ ପରିମାଣରେ ନେବେ କୁହନ୍ତୁ ମୁଁ ଦେଖିକି ରେଟ୍ କହିବି ହଁ ହଁ ଆପଣ କୋବି କେତେ କେ ଜି ନେବେ କି ଆପଣ କେତେ ଅଧିକ ନେବେ କେତେ କେଜି ନେବେ ମୁଁ ଜାଣିଲେ ଦେଖିକି ରେଟ୍ କହିବି କେତେ କ'ଣ କମ୍ କରି ହେବ ହଉ ଠିକ୍ ଅଛି ମ୍ୟାମ୍ ଆପଣ କାଲି ମୋ ଘରକୁ ଆସନ୍ତୁ ଆଉ ନେଇକି ଯିବେ

ହୋଉ ରଖୁଛି ମ୍ୟାମ୍ ଆସନ୍ତୁ ଆପଣ କାଲି